ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଜି ଆମର ଓଡ଼ିଶା ବହୁତ ଅଗ୍ରଗତି କଲାଣି ଏବଂ ସମସ୍ତଙ୍କୁ ଭଲ ଭାବରେ ସୁବିଧାରେ ଆମର ସ୍ୱାସ୍ଥ୍ୟ ସେବା ମିଳିପାରୁଛି ଏବଂ ସରକାରଙ୍କ ଦ୍ୱାରା ଯେଉଁ ସବୁ ସେବା ଅଛି ତାହା ମଧ୍ୟ ବହୁତ ଭଲ ଭାବରେ ମିଲୁଛିି କାହିଁକିନା ଯେଉଁ ଗଭର୍ଣ୍ଣମେଣ୍ଟ୍ ହସ୍ପିଟାଲ୍ମାନେ ଖୋଲିଛି ସରକାର ସେ ତାହା ଦ୍ୱାରା ଅନେକ ଲୋକ ଉପକୃତ ହେଉଛନ୍ତି ଏବଂ ଅନେକ ଲୋକ ଫ୍ରି ଟ୍ରିଟ୍ମେଣ୍ଟ୍ ପାଇ ବହୁତ ଜୀବନ ବଞ୍ଚୁଛି ଏବଂ ଅନେକ ଗୁଡ଼ିଏ ଜୀବନ ରକ୍ଷା ହେଉଛି ସେଥିପାଇଁ ସରକାରଙ୍କୁ କୋଟି କୋଟି ଧନ୍ୟବାଦ ଏବଂ ଏହିପରି କାର୍ଯ୍ୟକ୍ରମ ଆଗକୁ ଆହୁରି ହେବ ବୋଲି ଆମେ ଆଶା କରିବୁ ଏବଂ ଏହିସବୁ ଯେଉଁ ହେଉଛି ଏଥିପାଇଁ ଗୋଟେ କାର୍ଯ୍ୟକ୍ରମ କରିବା କଥା ଏବଂ ଆଜିକାଲି ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ବହୁତ ପରିବର୍ତ୍ତନ ହେଇଛି ଆମର ହସ୍ପିଟାଲ୍ଗୁଡ଼ାକୁ ନୂଆ ନୂଆ କରି ତିଆରି କରାଯାଉଛିି ଡକ୍ଟର୍ମାନେ ବାହାରୁ ଆସୁଛନ୍ତି ତ ଏହିଭଳି ଭାବରେ ଟ୍ରିଟ୍ମେଣ୍ଟ୍ ହେଉଛି ତ ଏହିଭଳି ସ୍ୱାସ୍ଥ୍ୟ ସେବା ଆମ ଓଡ଼ିଶାରେ ଦେଖିବାକୁ ମିିଳିଥାଏ ଏବଂ ବହୁତ ଭଲ ସ୍ୱାସ୍ଥ୍ୟ ସେବା ବା ସୁସ୍ଥ ସ୍ୱାସ୍ଥ୍ୟ ସେବା ଯାହାକୁ କୁହାଯାଏ ତାହା ଆମ ଓଡ଼ିଶାରେ ଦେଖିବାକୁ ମିଳିିଥାଏ କାହିଁକିନା କୌଣସି ଗରିବ ଯାହା ପାଖରେ ପଇସା ନଥିଲେ ସେ ଟ୍ରିଟ୍ମେଣ୍ଟ୍ କରିପାରୁନଥିଲା କିନ୍ତୁ ଏବେ କ'ଣ ସରକାର ଯେଉଁ ତା'ର ଏକ ଗଭର୍ଣ୍ଣମେଣ୍ଟ୍ ହସ୍ପିଟାଲ୍ଟା ଖୋଲିଦେଇଛନ୍ତି ଫଳତଃ ସେ କ'ଣ ସେଥିରେ ଫ୍ରି ଟ୍ରିଟ୍ମେଣ୍ଟ୍ ହୋଇପାରୁଛି ଏବଂ ନିଜର ଜୀବନକୁ ବଞ୍ଚାଇପାରୁଛି